ହଁ ମୁଁ ଫଟୋଗ୍ରାଫର୍ ମୁଁ ଫଟୋ ଉଠାଏ ଭିଡ଼ିଓ ବି ସୁଟିଙ୍ଗ୍ କରେ ମୋର ଡି ଏସ୍ ଏଲ୍ ଆର୍ ଆଉ ବି ମାନେ ଭଲ ଭଲ କ୍ୟାମେରା ସବୁ ଅଛି ସୋନି ଏମିତି ସବୁ ଭଲ ଭଲ କ୍ୟାମେରା

ଆମର ତିନି ପ୍ରକାର ବଜେଟ୍ ରହୁଛି ଆପଣ ଯଦି ଘରେ ଚାହିଁବେ ତ ପଚିଶ ହଜାର ରହିବ ଆପଣ ଯଦି ଆଉ ଅନ୍ୟ ଅନ୍ୟ ଯାଗାକୁ ଯିବେ ଭଲ ଭଲ ଯାଗା ପଚାଶ ଆଉ ଗୋଟେ ତା'ର ଯେଉଁ ହାଇ କ୍ୱାଲିଟିଟା ରହୁଛି ଲକ୍ଷେ ଆଜ୍ଞା ସାର୍ ସେଇଟା ଆମେ ବୁଝିବୁ ଆମେ ବୁଝିବୁ

ଆଜ୍ଞା ଆପଣ କେତେ ତାରିଖ ଟାଇମ୍ କହିଲେ ଆମକୁ ଏହି ଟାଇମ୍ରେ ବି ଯାଇକି ଆପଣଙ୍କ ଘରେ ପହଞ୍ଚି ପାରିବୁ ଆପଣ ଯାହା ସୁଟିଙ୍ଗ୍ କି ଆଜ୍ଞା ଆମକୁ ଟିକେ ଆଗରୁ କହିବେ କେତେଟାରୁ କେତେଟା ଟାଇମ୍ ଆଜ୍ଞା

ଆଜ୍ଞା ଆପଣ ଆଉ ଟିକେ ତା ପୂର୍ବ ଦିନ କଲ୍ କରି ଜଣାଇ ଦେବେ ପାଞ୍ଚ ଛଅ ଜଣ ଯିବେ ଆଉ ଆଜ୍ଞା ଭିନ୍ନ ଭିନ୍ନ କାମ କରିବେ ଯିଏ ଯାହାର ଯେଉଁଟା କାମ ଥିବ ଆଜ୍ଞା ନାଇଁ ନାଇଁ ସବୁ ଭଲ ଅଛି କ୍ୟାମେରା ଆମେ ଯାଗା ସବୁ ଦେଖି କି ତା'ପରେ ରେଟ୍ କହିବୁ

ଆପଣ ଆପଣ ଯେଉଁଠି କହିବେ ଆମେ ସେଇଠି କି ନେଇକି ଯାଇ ପାରିବୁ ନାହିଁ ନାହିଁ ଆପଣ ଯେତିକି ଟାଇମ୍ ନେଇ ପାରିବେ